ଆମ ରାଜ୍ୟର ନାମ ହେଉଛି ଓଡ଼ିଶା ଓଡ଼ିଶାର ମାତୃଭାଷା ଓଡ଼ିଆ ଏ ଓଡ଼ିଆ ଭାଷା ସବୁ ପ୍ରତି ଘରେ ଘରେ ପ୍ରଚଳିତ ଗୋଟିଏ ଛୁଆଟିଏ ଜନ୍ମ ହେଲା ମାତ୍ରେ ତା ପାଟିରୁ ଗୋଟିଏ ଓଡ଼ିଆ ଶବ୍ଦ ବାହାରେ ଯାହାର ନାଁ ହେଉଛି ମା' ପୁଣି ଧୀରେ ଧୀରେ ଛୁଆର ବୟସ ବଢ଼ିବା ସଙ୍ଗେ ସଙ୍ଗେ ଦୈନନ୍ଦିନ ଜୀବନରେ ଏ ଓଡ଼ିଆ ଭାଷାଟା ତାହା ପାଇଁ ବହୁତ ଆବଶ୍ୟକ ହୋଇପଡ଼େ ଧୀରେ ଧୀରେ ସିଏ ଅଙ୍ଗନବାଡ଼ି ଯାଉ ଅଙ୍ଗନବାଡ଼ିରୁ ଧୀରେ ଧୀରେ ସ୍କୁଲକୁ ଯିବ କିନ୍ତୁ ଓଡ଼ିଆ ଭାଷା ହିଁ ତା' ପାଇଁ ମହତ୍ଵପୁର୍ଣ ଆଉ ଅନନ୍ୟ ଏହା ସଙ୍ଗେ ସଙ୍ଗେ ଆମେମାନେ ଶିକ୍ଷାଗତ କିମ୍ବା ଶିକ୍ଷା ଯେତେବେଳେ ଗ୍ରହଣ କରୁ ତ ଲେଖକ ଏବଂ କାବ୍ୟକବିତା ମାଧ୍ୟମରେ ମଧ୍ୟ ଆମେ ଓଡ଼ିଆ ଭାଷାକୁ ଠିକ ଭାବରେ ବୁଝିପାରିଥାଉ ଜାଣିପାରିଥାଉ ଏବଂ ଆମ ଦୈନନ୍ଦିନ ଜୀବନରେ ମଧ୍ୟ କେବଳ ଓଡ଼ିଆ ଭାଷା ହିଁ ଅଧିକ ଗୁରୁତ୍ୱପୂର୍ଣ୍ଣ ଏବଂ ଆମ ଓଡ଼ିଶାରେ କୁଇ ସମାଜ ମଧ୍ୟ ଅଛନ୍ତି ଏମିତି ବିଭିନ୍ନ ପ୍ରକାର ଭାଷା ଅଛି କିନ୍ତୁ ଲୋକମାନେ ଓଡ଼ିଆ ଭାଷାକୁ ଗୁରୁତ୍ୱ ଦେବା ନିହାତି ଆବଶ୍ୟକ ଓଡ଼ିଆ ଭାଷା ହଉଛି ଆମ ମାତୃଭାଷା ଏବଂ ଲୋକମାନେ ଅନ୍ୟଭାଷା କହିଲେ ମଧ୍ୟ ଆମେ ସେମାନଙ୍କର ସହିତ ଠିକରେ କଥା ବି ହୋଇପାରୁନୁ କିନ୍ତୁ ଓଡ଼ିଆ ଭାଷା ଜଣେ ଯଦି ଜାଣିଛି ସିଏ ଅନ୍ୟର ଓଡ଼ିଆ ଭାଷା ସହିତ ଠିକଭାବରେ ବୁଝିପାରିବ ଜଣେ ଓଡ଼ିଆ କହିଲେ ନିର୍ଭୁଲ ଭାବରେ ସିଏ ତାକୁ ତାକୁ କହିପାରିବ ଏବଂ ଓଡ଼ିଆ ଭାଷା ହେଉଛି ସବୁଠାରୁ ଭଲ ଏତିକି